ଆମେ ଘରେ ରନ୍ଧାବଢ଼ା କର୍ସୁଁ ପାରମ୍ପରିକ ଆମର୍ ଖାଦ୍ୟ ଯେନ୍ଟା ଯେ ଆମେ ଭାତ ଡାଲି ଭାତ ଡାଲି ରୁଟି ପନିପରିବା ସବ୍ଜି ଇସବୁ କିଛି ଆମେ ଖାଏସୁଁ ଆରୁ ବାସପତ୍ରୀ ଚାଉଲ୍ ଅରୁଆ ଚଉଲ୍ ଗଲା ଯେ ବ୍ୟାସପତ୍ରୀ ଚଉଲ୍ ଅରୁଆ ଚଉଲ୍ କ୍ଷିରି ପିଠା ବନାସୁଁ ଖାଏସୁଁ ହେ ଚଉଲ୍ରେ ଆରୁ ବିରିୟାନି ବନାସୁଁ ବିରିୟାନି ବନେଇକରି ଖାଏସୁଁ ଆରୁ ଧାନ ଆମର୍ ଆମର୍ ରାଜ୍ୟର ଆମର୍ ଜିଲ୍ଲାର ପୁରା ମୁଖ୍ୟ ଚାଉଲଟା ଆମର୍ ମୁଖ୍ୟ ଖାଦ୍ୟ ଆମେ ଭାତଟା ଆମର୍ ମୁଖ୍ୟ ଭାତ ଡାଲିଟା ଆମର୍ ପଖାଳ ଭାତ ଏଟା ସବୁ ଆମର୍ ମୁଖ୍ୟ ଖାଦ୍ୟ ଏ ପନିପରିବା ତର୍କାରୀଟା ସବୁ ମାଛ ମାଂସ ସବୁ କିଛି ଆମେ ଖାଏସୁଁ ଆମର୍ ପାରମ୍ପାରିକ ଖାଦ୍ୟ ଏ ଚାଉଲ ଭାତ ଡାଲି ଆମେ ଇଟାମାନେ ସବୁ ଖାଏସୁଁ ଆମର୍ ଯେନ୍ ପର୍ବପର୍ବାଣି ହେସି ସବୁଥିରେ ଆମର୍ ନୂଆ ଚାଉଲ ଧାନର ବାସପତ୍ରୀ ଚାଉଳର ଆମେ କ୍ଷିରି ପିଠା ବନେଇକରି ପୁଷ୍ପୁନିରେ ପିଠାପଣା ବନେଇଥାଉ ଅରୁଆ ଚାଉଲ୍ରେ ଆମେ ଖାଉ ସେସବୁ ଜିନିଷ୍କେ ନେଇକରି ଆମେ ଖାଏସୁଁ